ସାର୍ ମୁଁ ବିପିନ୍ ବେହେରା କହୁଥିଲି ସାର୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରୁ ଫିଲ୍ଡ ଅଫିସର୍ ନମସ୍କାର ସାର୍ ସାର୍ ଆପଣଙ୍କୁ ଲୋନ ବିଷୟରେ କିଛି କହିବାର ଥିଲା ସାର୍ ଆମର ବିଭିନ୍ନ ପ୍ରକାରର ଲୋନ ସବୁ ରହିଛି ସାର୍ ଘର ପାଇଁ ଚାଷ ଜମି ପାଇଁ

ସାର୍ ଚାଷ ପାଇଁ ହଁ ସାର୍ ସେଇ ଲୋନ ଉପରେ ସାର୍ ମୁଁ ଫୋନ୍ କରୁଥିଲି ସାର୍ ଘର ପାଇଁ ଚାଷ ପାଇଁ ଗାଡ଼ି ପାଇଁ ତାହେଲେ ଆପଣ ଲୋନ କରିବେ ସାର୍ ସାର୍ ବ୍ୟାଙ୍କ୍ ଆସିବେ ଆଧାର କାର୍ଡ଼ ଧରିକି ବ୍ୟାଙ୍କ୍ ଆସିବେ ସାର୍ ଆଧାର କାର୍ଡ଼ ନେଇକି ସବୁ ଡକ୍ୟୁମେଣ୍ଟ ସବୁ ଧରିକି ଆସିଥିବେ ସାର୍ ବ୍ୟାଙ୍କକୁ ଆସିଲା ବେଳେ ହ୍ୟାଲୋ

ପନ୍ଦର ହଜାର ଟଙ୍କା ପେନସନ ପାଉଛନ୍ତି ହଁ ସାର୍ ହଉ ତାହେଲେ କିଛି ହଁ ନାହିଁ ସାର୍ କିଛି ଅସୁବିଧା ନାହିଁ ଠିକ୍ ଅଛି ସାର୍ ହଁ ସାର୍ ମୁଁ ଦେଖି ନେବି ସାର୍ ଆପଣଙ୍କୁ ସାର୍ ପେନସନ ଆସୁଛି ଆଜ୍ଞା ସାର୍ ପେନସନ ଟା ଆପଣଙ୍କର କେତେ ଆସୁଛି କହିଲେ ପନ୍ଦର ତ ସାର୍ ଆପଣଙ୍କୁ ତିନି ଲକ୍ଷ ପର୍ଯ୍ୟନ୍ତ ଲୋନ ମିଳିପାରିବ ସାର୍ ଆପଣଙ୍କୁ

ହଁ ସାର୍ ହେଇପାରିବ ସାର୍ କିଛି ଅସୁବିଧା ନାହିଁ ନାହିଁ ସାର୍ କିଛି ଅସୁବିଧା ନାହିଁ ଆପଣଙ୍କର ଅଧିକ ଲୋନ ହେଇପାରିବ ଆପଣ ଯେତିକି ପେନସନ ପାଉଛନ୍ତି ସାର୍ ଆପଣଙ୍କ ପାଇଁ ହେଇଯିବ ସାର୍ ସେଇଟା ହଁ ନାହିଁ ସାର୍ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଆପଣଙ୍କୁ ଲୋନ ଦିଆ ଯାଇପାରିବ ଆପଣ ଯେତିକି ପେନସନ ପାଉଛନ୍ତି ସେହି ହିସାବରେ ଆପଣଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲୋନରେ ଦିଆ ଯାଇପାରିବ ମାସକୁ ସାର୍ ଆପଣଙ୍କୁ ତିରିଶ ହଜାର ସାର୍ ଆମର ଯାହା ପଲିସି ଅଛି ସାର୍ ଆଉ କଣ କରିବା ଆମର ପଲିସିରେ ଅଛି ଏଇଟା କି ପାଞ୍ଚ ହଁ ହଁ ସାର୍ କୁହନ୍ତୁ

ସାର୍ ସେଇଟା ଆଜ୍ଞା ପଲିସିରେ ଅଛି ସାର୍ ଯଦି ଆପଣ ପାଞ୍ଚ ଲକ୍ଷ ଟଙ୍କାର ଲୋନ ନେଉଛନ୍ତି ତାହେଲେ ଆପଣଙ୍କୁ ତିରିଶ ହଜାର ଟଙ୍କା ବାନ୍ଧିବାକୁ ପଡ଼ିବ ସାର୍ କଣ କହିଲେ ସାର୍ ତିରିଶ ହଜାର ଆପଣ ଆସନ୍ତୁ ସାର୍ ବ୍ୟାଙ୍କ୍ କୁ

ଆଜ୍ଞା ଆପଣ ଆସନ୍ତୁ ବ୍ୟାଙ୍କ୍ କୁ ସବୁ ଡକ୍ୟୁମେଣ୍ଟ ଧରିକି ସେଇଠି କଥା ହବା ଆଜ୍ଞା ସାର୍ ଆଜ୍ଞା ଆସନ୍ତୁ ସାର୍